ହ୍ୟାଲୋ କାଇଣୀ ଜଳଖିଆ ଦୋକାନ କହୁଛନ୍ତି ନା ଆଚ୍ଛା ମୋର କିଛି ଜିନିଷ ଜଳଖିଆ ନେବାର ଅଛି ଅର୍ଡ଼ର୍ କରିବାର ଅଛି ହଉ ବରା ସିଙ୍ଗଡ଼ା ଚପ ଗୁଲଗୁଲା ଆଉ ପଚାଶ ପଚାଶ ପଚାଶଟା ଦରକାର କ'ଣ କେମିତି କ'ଣ କେମିତି ଡିସ୍କାଉଣ୍ଟ

ମୋ ପୁଅର ଜନ୍ମଦିନ ଏଇ ବିଷୟରେ ନେବି ପହରଦିନ ଏଇ ତିନି ଦିନ ଭଲ ଜିନିଷ ନା ସଜ ଜିନିଷ ନା ଆଉ ଗେଷ୍ଟ ଆସିବେ ନା କଥା କ'ଣ କିି ଆମର କଥା କ'ଣ କିି ଆମର ଆସିବେ ଆମର ଗେଷ୍ଟ ଆଉ ନୂଆ ନୂଆ ନୂଆ ନୂଆ ଜିନିଷ କ'ଣ ଅଛି

ଆଜ୍ଞା ପଦାରୁ ଆସିବେ ନା ପଦାରୁ ଆସିବେ ନା ଗେଷ୍ଟ ଯଦି ଖରାପ ଫରାପ ପଡ଼ିବ ଅପମାନ କଥା ନା ଆଉ ସେ ଆଉ ଯେଉଁ କେତେ କ'ଣ ଡିସ୍କାଉଣ୍ଟ ଆଜ୍ଞା ମ୍ୟାଡ଼ାମ୍ ଟିକେ ବଡ଼ ବଡ଼ ନା ଛୋଟ ଛୋଟ ଆଉ ରେଟ୍ କେତେ କେମିତି କ'ଣ ଆଉ ଆମ ସେଆ କହୁଥିଲେ ମୁଁ କ'ଣ ଭଲ ଜିନିଷ ଦେବେ ଏବେ ପାଞ୍ଚ ଛଅ ପ୍ରକାର ଜିନିଷ ନେବି ଆମେ ଥରେ ନେଲେ ଆହୁରି ଆହୁରି ଆଗକୁ ଆଗକୁ ନବୁ ଆଗ ମୋ ଝିଅ ଜନ୍ମଦିନ ଅଛି ମୋ ଝିଆରୀ ଜନ୍ମଦିନ ଅଛି ଆମ ଆନିବର୍ସରୀ ଅଛି ଆହୁରି କେତେ କ'ଣ ଆମ ଜନ୍ମଦିନ ଅଛି ଯଦି ଭଲ ଲାଗିବ ତ ମ୍ୟାଡ଼ାମ୍ ମିଠା ଆଇଟମ୍ କ'ଣ ଅଛି ଷ୍ଟିମ୍ ନାହିଁ ଷ୍ଟିମ୍ ନାହିଁ ଷ୍ଟିମ୍ ମୋର ଗୋଟେ କେ ଜି ଦରକାର ଷ୍ଟିମ୍ ଗୋଟେ କେ ଜି ଦରକାର ଟିକେ ଲେଖି ଦିଅନ୍ତୁ ମୁଁ କ'ଣ କ'ଣ ନେବି ଲେଖି ଦିଅନ୍ତୁ ମୁଁ ଡାକି ଦେଉଛି ସିଙ୍ଗଡ଼ା ପଚାଶଟା ବରା ପଚାଶଟା ଚପ ପଚାଶଟା ଗୁଲୁଗୁଲା ପଚାଶଟା ଷ୍ଟିମ୍ କିଲେ ରସଗୋଲା ଶହେଟା ମାଲପୁଆ ଅଛି ନା ମ୍ୟାଡ଼ାମ୍ ମାଲପୁଆ ମାଲପୁଆ ପଚାଶଟା ଆଉ ଯେଉଁ ମୁଡ଼କି ମୁଡ଼କି ଅଛି ନା ମୁଡ଼କି ଅଧ କେଜିଏ ଆଉ ଯେଉଁ କେତେଟା ଆଇଟମ୍ ହେଲା ଦେଖନ୍ତୁ ଟିକେ ହଉ ଠିକ୍ ଅଛି ମୁଁ ପହରଦିନ ଯାଇକି ନେଇ ଆସିବି ମୁଁ ଆଡ଼ଭାନ୍ସ ତ କହିଦେଇଛି ଆଉ ଆଡ଼ଭାନ୍ସ ଫୋନ ପେ'ରେ ଛାଡ଼ିଦେବି କି ହଉ ଠିକ୍ ଅଛି ମୁଁ ରଖୁଛି ହଉ ରହିଲି